ସାମାଜିକ ଜୀବନର ପରମ୍ପରା ଆଦି ଓ ରୀତିନିବାସକୁ ଆମେ ସଂସ୍କୃତି ବୋଲି କହିଥାଉ ଓଡ଼ିଶାରେ ବିଭିନ୍ନ ଧର୍ମର ଲୋକମାନେ ବସବାସ କରିଥାନ୍ତି ଯେପରିକି ହିନ୍ଦୁ ଖ୍ରୀଷ୍ଟିୟାନ ମୁସିଲମାନ ଜୈନ ଇତ୍ୟାଦି ବସବାସ କରିପାରିଥାନ୍ତି ଏହି ମଧ୍ୟରୁ ହିନ୍ଦୀ ଧର୍ମ ଆଗରେ ଅଛି ଏହା ପ୍ରମାଣ କରିଦଉଛି ଯେ ଓଡ଼ିଶାର ଯେଉଁ ସ୍ଥାନରେ ବି ଦେଖିଲେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରାଯାଇ ଥାଏ ନା ଓଡ଼ିଶାରେ ବାର ମାସକୁ ତେର ପର୍ବ କରାଯାଇ ଥାଏ ଯେପରିକି ଓଡ଼ିଶାର ବଡ଼ ପର୍ବ ହେଉଛି ଦଶହରା ଦଶହରାରେ ମା' ଦୁର୍ଗାଙ୍କୁ ପୂଜା କରାଯାଇ ଥାଏ ଓଡ଼ିଶାରେ ପ୍ରସିଦ୍ଧ ପୁରୀ ମନ୍ଦିର ଲିଙ୍ଗରାଜ ମନ୍ଦିର ଶିବ ମନ୍ଦିର ଆଦି ଦେଖିବାକୁ ମିଳେ ଏଥିରେ ପ୍ରମାଣ କରାଯାଏ ଯେ ଓଡ଼ିଶା ଏକ ହିନ୍ଦୁ ଓଡ଼ିଶା ଏକ ହିନ୍ଦୁରେ ଗଢ଼ାହେଇ ଥିବା ରାଜ୍ୟ ତେଣୁ ଓଡ଼ିଶାବାସୀ ତାଙ୍କ ସାଂସ୍କୃତିକ ଅନୁସାରେ ଓଡ଼ିଶୀ ମଧ୍ୟ ନାଚ କରିଥାନ୍ତି ଓଡ଼ିଶାର ଓଡ଼ିଶାରେ ପ୍ରସିଦ୍ଧ ଦେବାଦେବୀଙ୍କ ପାଇଁ ଅନେକ ପିଠାପଣା ମଧ୍ୟ କରାଯାଏ ଏବଂ ବର୍ଷକୁ ବର୍ଷ ମାସକୁ ମାସ ପୂଜା ମଧ୍ୟ କରାଯାଏ ପୂଜା ସହିତ ଖୁସିରେ ମଧ୍ୟ ସମସ୍ତେ ରହିଥାନ୍ତି ତେଣୁ ଆମେ ଗର୍ବ କରିବା ଉଚିତ ଯେ ଆମେ ହିନ୍ଦୁ ହେଇ ଓଡ଼ିଶାରେ ବସବାସ କରିଅଛୁ